ଆମେ ଯେହେତୁ ଘରେ ଖାଦ୍ୟ ଆହରଣ କରୁ ସେଥିପାଇଁ ଆମେ ରୋଷଇରେ କିଛି ସମୟ ଅତିବାହିତ କରୁ କାରଣ ଯେଉଁ ରୋଷେଇ ଶିଖିବା ଆଉ ରୋଷେଇ ପ୍ରଣାଳୀ ଭିତରେ ଆମେ ସବୁବେଳେ ଧ୍ୟାନ ଦେଇଥାଉ ରୋଷେଇର ପ୍ରଣାଳୀ ଖାଦ୍ୟର ଟେଷ୍ଟକୁ ମଧ୍ୟ ଅନୁଗାମୀ କରିଥାଏ ତେଣୁ ଆମେ ଯେତେବେଳେ ରୋଷେଇ କରୁ ସେତେବେଳେ ଅଧିକ ଧ୍ୟାନ ଦେଇ ରୋଷେଇ କରୁ ଆଉ ସେହି ରୋଷେଇଟା କେତେ ସମୟ ଲାଗୁଛି ତାକୁ ମଧ୍ୟ ଆମେ ସବୁଦିନ ତର୍ଜମା କରୁ କେଉଁ ଖାଦ୍ୟଟା କେତେ ସମୟ ଲାଗିବ ସେଇଟା ମଧ୍ୟ ଆମେ ମନ ଭିତରେ ରଖିଥାଉ ଯଥା ଦେଖିବାକୁ ଗଲେ ଆମେ ଆଜିକାଲିର ଯେଉଁ ଯୁଗରେ ବିଭିନ୍ନ ପ୍ରକାର ଫାଷ୍ଟ୍ଫୁଡ଼୍ ବଜାରରେ ମିଳୁଛି ସେସବୁକୁ ଆମେ ଅନୁଧ୍ୟାନ କରି ଘରେ କରିବା ପାଇଁ ଆମେ ଚେଷ୍ଟା କରିଥାଉ ଯେଉଁଟାକି ଆମ ପକ୍ଷେ ଟିକେ ଅସମ୍ଭବ ହୁଏ ବେଳେବେଳେ ଆଉ କଷ୍ଟଦାୟକ ମଧ୍ୟ ହୁଏ